ହ୍ୟାଲେ ମ୍ୟାମ୍ ନମସ୍କାର୍ ଇ ମୁଇଁ ହେଟା ଶୁନବାକେ ପାଇଲି ଆପଣକଁର୍ ପରେ ଷ୍ଟଲ୍ ଅଛେ ବଲେ ମେଲା ଦେବାର୍ ଲାଗି ହଁ ହେଟା ଗୋଟେ ଆର୍ଟିକିଲ୍ ଆପଣ ପେପରରେ ଦେଇଥିଲେ ହଁ ହେନ୍ ମୁଇଁ ଦେଖଲି ବେଲେ ନମ୍ବର୍ ପାଇଲି ଆପଣକୁଁ କଲ୍ କଲି ହଁ ବେଲେ କେନ୍ ଅଛେ ଏଗ୍ଜାଟ୍ ପଏଣ୍ଟ୍ ଟିକେ କହିପାରବେ ବେଲେ ମେନ୍ ରୋଡ଼ କି ହେନ୍ତା ଭିତର୍ ହଉଛେ ଓ କେନ୍ ଟାଉନ୍ କି

ମେନ୍ ରୋଡ଼୍ ଅଛେ ଆଖେ ପାଖେ ହେନ୍ତା ବଜାର୍ ବୁଜରି ଅଛେ କି କେତେ ଇଟା ଦେବା ପଡ଼ବା ଷ୍ଟାର୍ଟିଂରେ

କେତେ କହୁନ୍ ତ

ଜହଁ ଟିକେ କହି ଦଉଛନ୍ ଆର୍ ମାସକେ ମାସ୍ ପାଞ୍ଚ୍ ହଜାର୍ ଟିକେ କାଣା ଡିସ୍କାଉଣ୍ଟ୍ କାଣା ମିଲବା ଭାଲି ହୁଁ ଟିକେ ଟ୍ରାଏ କରୁନ୍ ଦେଖୁନ୍ ଆମେ ଟିକେ ଦେଖ ଆମେ ଟାଇମ୍ ଟୁ ଟାଇମ୍ ଆପ୍ ଦେଇଦେମୁ ପଏସା ଏନ୍ତା ନିଁସେ ଆମେ ରଖମୁ କାଣା କରମୁ ପଏସାରେ ମାସକେ ମାସ୍ ଆପଣକୁଁ ଦେଇଦେମୁଁ ଏନ୍ତା କି ଆପଣ ଲସ୍ ହେବାକେ ଯିବେ ଖାଲି ଭରସା ରଖୁନ୍ ଆର୍ ଟିକେ କମ୍ କରବେ ବଲେ ଟିକେ ଦେଖୁନ୍ ଆମେ ଇହାଦେ ବି ରହି ପାରମୁ ସାଙ୍ଗେସାଙ୍ଗ୍ ନାଇଁ ମୋର୍ ବିଜନେସ୍ଟେ ଅଛେ ବଲେ ମୋତେ ଟିକେ ବଢ଼ବାର୍ ଅଛେ ଟିକେ ଆପଣ କମେଇଦେବେ ବଲେ ଜଲଦି ଦେଇଦେମି ହେନ୍ତା ପଚାଶ୍ ହଜାର୍ ଟିକେ କମେଇଦେଉନ୍ ସିକ୍ୟୁରିଟିଟା

ଠିକ୍ ଅଛି ଷ୍ଟଲ୍ଟା

ଇ ବେଲେ ଷ୍ଟଲ୍ଟା କେତେ ଫୁଟ୍ର ଅଛେ କି କେତେ ଫୁଟ୍ ବାଏ ଫୁଟ୍

ଆର୍ ସେ ଷ୍ଟଲ୍ ଥି ସେ

ଇ ଷ୍ଟଲ୍ଟା ଇ ସଟର୍ ବାଲା ଅଛେ କି ସେ କାଁଚ୍ ବାଲା କି କବାଟ୍ କାଣା ଲଗେଇଛନ୍

ଠିକ୍ ଅଛେ ଆପଣ ଭାବୁନ୍ କି ଟିକେ ପଇସା କମେଇ ପାରବେ କେଁ ବଲିକରି ମାସକେ ମାସ୍ ଦେଇଦେମୁ ଏନ୍ତା କିଛି ନାଇଁ ଜଷ୍ଟ୍ ସିକ୍ୟୁରିଟି ଟିକେ କମେଇ ଦେଉନ୍ ହେବା ବଇଲେ ଫେର୍ କଲ୍ କରବେ ଇ ନମ୍ବର୍ କେ ମୋତେ ଠିକ୍ ଅଛେ